ଆମ ଓଡ଼ିଶାରେ ବା ଓଡ଼ିଆ ଲୋକମାନଙ୍କର କଥାରେ ଅଛି ବାର ବର୍ଷରେ ତେରପର୍ବ ଏଇ ତେରପର୍ବ ଭିତରୁ ଆମ ଓଡ଼ିଶାରେ ତେରରୁ ତେରପର୍ବ ସବୁ ପାଳନ ହୁଏ କହିବାକୁ ଗଲେ ଯେମିତିକି ହୋଲି ନୂଆଖାଇ ତା'ପରେ ପଣାସଂକ୍ରାନ୍ତି ଏମିତି ସବୁ ବହୁପ୍ରକାର ତେରଟି ପର୍ବ ଅଛି ଯାହାକୁ ଆମେ ପରମ୍ପରା ଅଛି ସାଂସ୍କୃତିକ ପରମ୍ପରା ପର୍ବ ତାକୁ ଆମେ ପାଳନ କରୁ ଲୋକମାନଙ୍କର ଏଇ ପର୍ବ ବା ସାଂସ୍କୃତିକ ପରମ୍ପରାକୁ ପାଳନ କରିବା ଏବଂ ସମୟ ଦେବା ବହୁତ ଆଗ୍ରହୀ ଏବଂ ବହୁତ ଉତ୍ସାହିତ ହୁଅନ୍ତି କାରଣ ଯେହେତୁ ଲୋ ଓଡ଼ିଆ ଲୋକ ସେମାନେ ସବୁପ୍ରକାର ପରମ୍ପରା ଏବଂ ସାଂସ୍କୃତିକ ସାଂସ୍କୃତିକକୁ ପାଳନ କରିବା ଏବଂ ସମ୍ମାନ ଦେବା ଏ ଏହା ଆମର ପ୍ରତିଗୋଟି ପ୍ରତି ଓଡ଼ିଆମାନଙ୍କର ଏହା ଧର୍ମ ଧର୍ମ କହିବାକୁ ଗଲେ ନା କ'ଣ ଯେହେତୁ ଆମ ଓଡ଼ିଶା ଏକ ସାଂସ୍କୃତିକ ଓ ଏବଂ ପରମ୍ପରା କୁ ନେଇ ହୁଁ ଚଳି ଆସୁ ଅଛି ଯେମିତିକି ଆମ ଓଡ଼ିଶାରେ ଥିବା ପୁରୀରେ ପୁରୀ ଜଗନ୍ନାଥମନ୍ଦିର ଏକ ସାଂସ୍କୃତିକ ଜିନିଷ ଯେଉଁଠାରେ ସବୁପ୍ରକାରର ଓ ପର୍ବପାଳନ କରିବା ପାଇଁ ବାଧ୍ୟ ବାଧ୍ୟ ତ ନୁହେଁ କିନ୍ତୁ ଲୋକମାନଙ୍କର ସେଇଟା ମନରେ ଏକ ମନରେ ମନକୁ ଶାନ୍ତି କରନ୍ତି ମନ ଶାନ୍ତି ରଖିବାପାଇଁ ଲୋକମାନଙ୍କର ନିଜ ନିଜ ଭିତରେ ନିଜ ନିଜ ଭିତରେ ନିଜ ପରିବାର ବନ୍ଧୁବର୍ଗ ଗାଁ ଭାଇମାନଙ୍କ ଭିତରେ ଏକ ଭାଇଚାରା ରଖିବାପାଇଁ ସାଂସ୍କୃତିକ ପରମ୍ପରା କହିଲେ ଯେମିତିକି ଏବେ ଗୋଟେ ଦୀପାବଳି ଦୀପାବଳିରେ କ'ଣ ନା ରାମ ବନବାସରୁ ଫେରିଥିଲେ ସେଦିନ ସେ ଯୋଗୁଁ ଦୀପାବଳି ଓଡ଼ିଶାରେ ମଧ୍ୟ ବି ଦୀପାବଳି ପାଳନ କରାଯାଏ ଲୋକମାନେ ସେ ହିନ୍ଦୁ ହୁଅନ୍ତୁ କି ମୁସଲିମ ହୁଅନ୍ତୁ କି ଖ୍ରୀଷ୍ଟିଆନ୍ ହୁଅନ୍ତୁ ପ୍ରାୟ ଲୋକ ପ୍ରାୟ ସବୁ ଆମ ଜାତିର ଲୋକମାନେ ସେଦିନ ବହୁତ ଉତ୍ସାହ ସହକାରେ ବାଣ ବାଣ ଫୁଟେଇଥାନ୍ତି ଦୀପ ମଧ୍ୟ ଜଳାଇଥାନ୍ତି କିନ୍ତୁ ହିନ୍ଦୁ ପରିବାର ବର୍ଗ ଅଧିକ ମାନେ ଏହି ପର୍ବଟିକୁ ପାଳନ କରନ୍ତି ଯେଉଁଟାକି ଏଇଟା ଆମ ହିନ୍ଦୁଲୋକ ହିନ୍ଦୁମାନଙ୍କର ଓଡ଼ିଶାରେ ବି ହିନ୍ଦୁଲୋକ ମୁସଲିମ୍ ଖ୍ରୀଷ୍ଟିଆନ୍ ସମସ୍ତେ ରହୁଛନ୍ତି କିନ୍ତୁ ଦୀପାବଳି ଏକ ଦୀପାବଳିଟା ହିନ୍ଦୁମାନଙ୍କପାଇଁ ତ ସେମାନେ ବାଣ ଫୁଟେଇଥାନ୍ତି ମୁସଲିମ୍ ଖ୍ରୀଷ୍ଟିଆନମାନେ ବାଣ ଫୁଟେଇଥାନ୍ତି କିନ୍ତୁ ସେମାନେ ଦୀପ ଜାଳିକି ଯଦି ତାଙ୍କ ସନାତନ ଧର୍ମକୁ ସିଏ ତାଙ୍କ ମନରେ ଭାବିଥାନ୍ତି ଯେହେତୁ ଓଡ଼ିଶାରେ ରହୁଛୁ ସନାତନ ଧର୍ମ ଆମର ଯଦି ଆପଣେଇବେ ତ ସେମାନେ ବି ଉଁ ପାଳନ କରିବେ ଏଥିରେ କୌଣସି ଉଁ କିଛି କ୍ଷତି ନାହିଁ ସେଇଟା ଭଗବାନଙ୍କର ନିୟମ ନିୟମ ଭଗବାନ କରିନାହାନ୍ତି ଲୋକମାନେ ନିୟମ କରିଛନ୍ତି ଭଗବାନ କ'ଣ କହିଛନ୍ତି ମୋତେ ପୂଜା କର ମୋତେ ପୂଜା କରନି